ଆମର ଗାଈ ଦେଖିବା ପାଇଁ ପଶୁ ଡାକ୍ତର ଅଛନ୍ତି ପଶୁ ଡାକ୍ତର ଆସିକି ଆମ ଗାଈ ଗୋରୁ ଚେକ୍ ଚାକ୍ କରନ୍ତି କରନ୍ତି ମୋ ଗାଈ ଗୋଡ଼ ଫାଟୁଆ ହୋଇଥିଲା ଫାଟୁଆ ହୋଇଥିଲା ସିଏ ଆସିକି ଦେଖିଥିଲେ ଦେଖିକି ଇଞ୍ଜେକ୍ସନ୍ ଦେଇଥିଲେ ଦେଇକି ମୋତେ କହିଥିଲେ ଗରମ ପାଣିରେ ଧୋଇ ଗରମ ପାଣିରେ ଧୋଇକି ତାକୁ ନଡ଼ିଆ ତେଲରେ ଗନ୍ଧ କର୍ପୁର ମାରି ହି ହିମାକ୍ସ ମଲମ ମାରିଲୁ ମାରିକି ହି ହିଁ ଗାଈ ଗୋଡ଼ ଫାଟୁଆ ଭଲ ହେଲା ତାପରେ ଜର ହେଲେ ଆମ ଗାଈକି ସିଏ ଗୋବର ତାର ପରୀକ୍ଷା କରନ୍ତି ପରୀକ୍ଷା କରିକି ସେଥିପାଇଁ ଇଞ୍ଜେକ୍ସନ୍ ଦିଅନ୍ତି ଦେଇସାରିଲା ପରେ ମୋର ଯେତେବେଳେ ଗାଈ ପଛ ଥରକ ଗାଈଗୋରୁ ଦେହ ଖରାପ ହେଇଥିଲା ସେଥିରେ ମୋର ନଅଶହ ଟଙ୍କା ଖର୍ଚ୍ଚ ହେଇଥିଲା